ମୋତେ ବୁଲିବା ପାଇଁ ବହୁତ ଭଲ ଲାଗେ ମୁଁ ଓଡ଼ିଶାରେ ପ୍ରାୟ ଜାଗା ବୁଲିଛି ଓଡ଼ିଶା ବାହାରକୁ ମଧ୍ୟ ଯାଇଛି ପୁରୀର ମତେ ଜଗନ୍ନାଥ ମନ୍ଦିର ଯାଇଛି ଜଗନ୍ନାଥ ଠାକୁର ମୋର ବହୁତ ପସନ୍ଦ ସମୁଦ୍ର କୁଳ ବି ମୋର ବହୁତ ପସନ୍ଦ ମୁଁ ଲିଙ୍ଗରାଜ ମନ୍ଦିର ଯାଇଛି ପ୍ରଭୁ ଭୋଳାନାଥ ବି ମୋର ବହୁତ ପସନ୍ଦ ମୁଁ ତାଙ୍କୁ ପୂରା ଭଲସେ ମାନିଛି ଭୋଳାନାଥଙ୍କୁ ଆଉ ବିଶାଖାପାଟଣା ଯାଇଛି ସିମାଞ୍ଚଳ ଠାକୁରଙ୍କୁ ଦେଖିଛି ନୃସିଂହନାଥ ସେଠି କିଛି ଛୋଟ ଛୋଟ ପାର୍କ ବି ବୁଲିବାକୁ ଯାଇଛି କୈଳାସଗିରି ଯାଇଛି ସମୁଦ୍ରକୂଳ ଯାଇଛି ବିଶାଖାପାଟଣାର ପ୍ରାୟ ବୁଲିବା ପାଇଁ ମତେ ଭଲ ଲାଗେ ନୟାଗଡ଼ ଯାଇଛି ଦକ୍ଷିଣକାଳୀ ଯାଇଛି ଓଡ଼ ବାବା ଓଡଗାଁରେ ରଘୁନାଥ ବାବାଙ୍କୁ ଦେଖିଛି ଦ୍ୱୀତିକେଶ୍ୱର ମନ୍ଦିର ଯାଇଛି ଧଉଳି ଦେଖିଛି କଟକ ମହାନଦୀ ବିଭିନ୍ନ ଜାଗା ଯାଇଛି ଆଉ ଖୁସିରେ ଖୁସିରେ ବୁଲିଛି